ପୌରପାଳିକା ଓ ପଞ୍ଚାୟତର ଅନେକ ମୁଖ୍ୟ କାମ ରହିଛି ପୌରପାଳିକାର କାମ ହେଉଛି ରାସ୍ତାଘାଟ ନିର୍ମାଣ କରିବା ରାସ୍ତାରେ ବିଦ୍ୟୁତ୍ ଯୋଗାଇଦେବା ନାଳ ନର୍ଦ୍ଦମାରୁ ପଙ୍କ ବାହାର କରିବା ବ୍ଲିଚ୍ଂ ପାଉଡ଼ର ପକାଇବା ଆଉ ସଫାରଖିବା ଲ ପ୍ରତିଘର ଘରକୁ ପାଣି ଯୋଗାଇଦେବା ଯେଉଁ ଯେଉଁ ପାର୍କ ନୂଆ ନୂଆ ପାର୍କ ବନାଇବା ଏଇସବୁ କାମ ହେଉଛି ପୌରପାଳିକାର ପଞ୍ଚାୟତର କାମ ହେଉଛି ପୋଖରୀ ନିର୍ମାଣକରିବା ଗାଁ ରାସ୍ତାକୁ ସଫାରଖିବା ବୃଦ୍ଧଲୋକ ବିଧବାଲୋକମାନଙ୍କୁ ଭତ୍ତା ଯୋଗାଇବା ଚାଉଳ ବଣ୍ଟନ କରିବା ଏଇସବୁ କାମ ହେଉଛି ପଞ୍ଚାୟତର